ଆମର ଏ ପାଖରେ ସିନେମା ହଲ୍ ଶ୍ରୀୟା ଅଛି ଏକାମ୍ର ମଧ୍ୟ ଅଛି ସେଥିରେ ସାଙ୍ଗମାନଙ୍କ ସହ ବସି ଫିଲିମ୍ ଯିବାକୁ ଭଲଲାଗେ ଥରେ ମୁଁ ମୋ ଫାମିଲି ସହିତ ଯାଇଥିଲି ସୁନା ଚଢ଼େଇ ମୋ ରୂପା ଚଢ଼େଇ ଫିଲିମ୍ ପଡ଼ିଥିଲା ସେଇଟା ଭାଇଭଉଣୀଙ୍କ ଉପରେ ଆଧାରିତ ଥିଲା ସେ ଫିଲ୍ମଟା ଭାଇଭଉଣୀମାନଙ୍କ ସାଙ୍ଗରେ ପରିବାରମାନଙ୍କ ସାଙ୍ଗରେ ବସି ଦେଖିବାକୁ ବହୁତ ବଢ଼ିଆ ଲାଗେ ଏକାମ୍ର ବି ଏଇ ଭୁବନେଶ୍ୱରରେ ଅଛି ଭଲଲାଗେ ଏକାମ୍ର ସେଇଠି ବି ମଧ୍ୟ ମୁଁ ମୋ ସାଙ୍ଗମାନଙ୍କ ସହିତ ଯାଇଥିଲି ଗୋଟେଥର ମୁଁ ଆଉ ମୋ ସାଙ୍ଗମାନେ କ୍ଲାସ୍ ମିସ୍ କରି ଯାଇଥିଲୁ ଆକାଶେ କି ରଙ୍ଗ ଲାଗିଲା ଫିଲ୍ମଟା ପଡ଼ିଥିଲା ସାଙ୍ଗମାନଙ୍କ ସହିତ ବସି ଦେଖିବାକୁ ଭଲ ଲାଗିଥିଲା ଯାହା ବି କିନ୍ତୁ ସୁନା ଚଢ଼େଇ ମୋ ରୂପା ଚଢ଼େଇ ବଢ଼ିଆ ଲାଗିଥିଲା ମୋ ବାବା ଯାଇଥିଲେ ମାମା ଯାଇଥିଲା ଆମେ ଭାଇଭଉଣୀ ମିଶିକି ଯାଇଥିଲୁ ସେ ଫିଲ୍ମଟା ଦେଖିବାକୁ ଆଉ ଏବେ ଗୋଟେ ଫିଲ୍ମ ରିଲିଜ୍ ହେଇଥିଲା ଦମନ ସେ ଫିଲ୍ମରେ ମଧ୍ୟ ମୁଁ ଅଫିସର ଷ୍ଟାଫ୍ମାନେ ଆମେ ସବୁ ସାଙ୍ଗ ହେଇ ଯାଇଥିଲୁ ସାଙ୍ଗମାନେ ସହିତ ବସି ଫିଲ୍ମ ଦେଖିବାର ମଜା ହିଁ କିଛି ଅଲଗା ଥାଏ ପପକର୍ନ ଖାଇବା ସହିତ କୋଲଡ୍ରିଂକ୍ସ ପିଇବା ସହିତ ଫିଲ୍ମର ମଜା ନେଇଥାଉ ସେଇଟା ହିଁ ବହୁତ ଭଲ ଲାଗିଥାଏ ଦେଖିବା ପାଇଁ ଆଉ ଏବେ ବି ନୂଆ ନୂଆ ଫିଲ୍ମ ଯାହା ପଡ଼ୁଛି ଆମେ ଯାହା ବି ହେଲେ ମୁଁ କିଛି ଫିଲ୍ମ ମିସ୍ କରେନି ଯାହା ସାଙ୍ଗରେ ସାଙ୍ଗ ହେଉ ସାଥି ହେଉ କିମ୍ବା ଅଫିସ୍ ଷ୍ଟାଫ୍ ହେଉ ଫ୍ୟାମିଲି ଲୋକ ଫ୍ୟାମିଲି ଚଳଚ୍ଚିତ୍ର ପଡ଼ିଲେ ତ ଭଲଲାଗେ ସୁନା ପଞ୍ଜୁରୀ ସୁନା ଚଢ଼େଇ ମୋ ରୂପା ଚଢ଼େଇ ଏଗୁଡ଼ା ସବୁ ଭଲ ଲାଗେ ସାଙ୍ଗ ମ ଫ୍ୟାମିଲି ସହିତ ବସି ଦେଖିବାକୁ